ହଁ ଆମ ଅଞ୍ଚଳରେ ଚିକିତ୍ସକ ଅଛନ୍ତି ଆମ ଗ୍ରାମରେ ତାଙ୍କ ପାଇଁ ଏକ ନୂତନ ଘର ଅଛି ସେମାନେ ପ୍ରତିଦିନ ଆମ ଗାଈମାନଙ୍କର ଚିକିତ୍ସା କରନ୍ତି ଯେତେବେଳେ ଋତୁ ପୂର୍ବରୁ କୌଣସି ରୋଗ ଆସେ ସେମାନେ ଟିକା ପ୍ରଲୋଭନ କରନ୍ତି ଏବଂ ଆମକୁ ସଜାଗ କରିଦିଅନ୍ତି ସେମାନେ କହନ୍ତି ପ୍ରତିଦିନ ଗୁହାଳକୁ ଧୋଇବା ଦରକାର ଏବଂ ସନ୍ଧ୍ୟାବେଳେ ଧୂଆଁ ଦେବା ଦରକାର ଭଲ ଖାଇବା ଗାଈମାନଙ୍କୁ ଗାଧୋଇ ଦେବା ତାଙ୍କର ଧ୍ୟାନ ରଖିବା ଉଚିତ୍ ଉଚିତ୍ ସରକାର ଏହି ପ୍ରାଣୀ ଚିକିତ୍ସ୍ୟକମାନଙ୍କ ପାଇଁ ଏକ ଦରମା ଦିଅନ୍ତି